ହେଲୋ ହଁ ମ୍ୟାମ୍ ନମସ୍କାର

ନାଇଁ ମ୍ୟାମ୍ ଭୁଲି ଯାଇ ନାଇଁ ସେଇଟା ଆଉ ବୋଲେ ବାକି ରହିଯାଇଛି ଟିକେ ପଢ଼ିବାର ତ ମୁଁ ଆସନ୍ତା ସୋମବାର ଫେରେଇ ଦେବି

ବେଶୀ ନାହିଁ ଜଲଦି ଫେରେଇ ଦେବି ଆଉ କୋଉ କୋଉ ନୂଆ ବୁକ୍ ଆସଛି କି ହିଷ୍ଟ୍ରି ପଲିଟିକାଲ୍ ଏମତି କିଛି ରିଲେଟେଡ୍ ଆସଛି ବୁକ୍ ହୁଁ ଇଣ୍ଡିଆନ୍ ପଲିଟି ବୁକ୍ଟା ଟିକେ ଖୋଜିକି ବାହାର କରି ଦେଇଥିବେ ମୁଁ ବୁକ୍ ଦେଇକି ସେ ବୁକ୍ ଆଣିବି

ମୁଁ ଜଲଦି ସାରିକି ଫେରେଇ ଦେବି ଆଉ ସେ ବୁକ୍ଟା ଖୋଜିକି ରଖିଦେଇଥିବେ ଆଉ ସେତେ ଦିନ ପର୍ଯ୍ୟନ୍ତ ଯଦି ଆଉ କୋଉ କୋଉ ବୁକ୍ ଆସିଥିବ ତ କହିବେ ମୁଁ ଆଣିବି

ମୁଁ ସୋମବାର ଦିନ ସୋମବାର ଦିନ ନଅଟା ବଜେ ପହଞ୍ଚିବି ହଉ ନଅଟା ବଜେରେ ଗଲେ ହେବ

ମୁଁ ଯାଇକି ବୁକ୍ ଦେବି ହୁଁ